ମୁଁ ଜଳଖିଆ ଉପରେ ବହୁତ ପ୍ରକାରର ଖାଦ୍ୟ ବନାଏ ଯେପରି ଚାଓମିନ ଆଳୁ ପରଟା ଜୋସା ଏସବୁ ମୁଁ ବେଶୀ ଭଲ କରେ ଆମ ଘରେ ସମସ୍ତେ ବେଶି ଆଳୁ ପରଟା ଖାଇବା ପାଇଁ ପସନ୍ଦ କରନ୍ତି ସେଥିପାଇଁ ମୁଁ ବେଶୀ ଆଳୁ ପରଟା କରେ ମୋ ଆଳୁ ପରଟା ଖାଇ ସମସ୍ତେ କୁହନ୍ତି ବେଶୀ ଟେଷ୍ଟ ହେଇଛି ସେଥିପାଇଁ ମୋତେ ଖୁସି ଲାଗେ ମୁଁ ଆଳୁ ପରଟା ବନାଏ ଆଉ ଚାଓମିନ ବି ବନାଏ ପିଲାମାନେ ଚାଓମିନ ଖାଇବା ପାଇଁ ବେଶୀ ପସନ୍ଦ କରନ୍ତି କହନ୍ତି ବେଶୀ ଭଲ ହେଇଛି ଥରେ ଖାଇଲେ ସେମାନେ ଆଉଥରେ ଖାଇବା ପାଇଁ କୁହନ୍ତି ଆଉ ଜୋସା ଆଉ ସମ୍ବର ମୁଁ ଭଲ କରେ ସମସ୍ତେ ମୋ ପରିବାରରେ ଖାଇବା ପାଇଁ ପସନ୍ଦ କରନ୍ତି ମୁଁ ଯାହାବି ଖାଦ୍ୟ କରେ ସମସ୍ତେ ପସନ୍ଦ କରନ୍ତି ମୁଁ ସଦାସର୍ବଦା ରୋଷେଇ କରେ ସମସ୍ତଙ୍କୁ ମୋ ଖାଇବା ଭଲ ଲାଗେ ସେଥିପାଇଁ ମୁଁ ବହୁତ ଖୁସି ମନେକରେ ଆଉ ମୁଁ ବହୁତ ଲକି ଯେ ମୁଁ ସମସ୍ତଙ୍କ ପାଇଁ ଭଲ ଖାଇବା ବନେଇ ପାରୁଛି